ହ୍ୟାଲୋ ଲଳିତ ଭାଇ କହୁଛନ୍ତି ତ ଲଳିତ ଭାଇ କହୁଛନ୍ତି ତ ଭାଇ ଆପଣ ମୋତେ କି କ୍ଷୀର ଦେଇଛନ୍ତି ଯେ ମୋ ପିଲା ସେଇଟା ଖାଇକି ତାଙ୍କର ଝାଡା ଫାଡା ବାହାରିଯାଇଛି କାଲି ସକାଳେ ତ ଦେଇଥିଲେ ଆମକୁ ଯେ କ୍ଷୀରଟା ଦେଇଥିଲ ମୋ ପିଲା ପୁରା ଝାଡା ଫିଟିକି ହେଲା ଡାକ୍ତରଖାନାରେ ସାଙ୍ଗେ ସାଙ୍ଗେ କରିଥିଲି କରିକି ତାକୁ ଫ୍ରିଜ୍ରେ ରଖିଲି ହଁ ନିଆଁରେ ଫୁଟାଇଥିଲି କିନ୍ତୁ ଆପଣ ପାଣି କ୍ଷୀର ଦେଉଛନ୍ତି ତ ଆମେ କ'ଣ ପଇସା ଦେବାରେ କିଛି ଅସୁସ୍ଥ ମାନେ ପଇସା ଦେବାକୁ ଅସୁବିଧା କରୁଛୁ କି ଇଏ ମୋଠୁ ପଇସା ନେବେ ଅଧିକା ପଛରେ କିନ୍ତୁ ମୋତେ ଭଲ କ୍ଷୀର ଦେଲେ ମୁଁ ଟିକିଏ ମାନେ ଖୁସି ହେବି କାରଣ ମୋ ପିଲା ଖାଇଲେ ସେ ସୁସ୍ଥ ହେବ ନା ଆପଣ ତ ଆଗରୁ ଭଲ କ୍ଷୀର ଦେଉଥିଲେ କାହିଁକି ଏମିତିଆ କଲେ ହଁ ଭାଇନା ଏତିକି କରୁଛି ଆଉ ପଇସା ପଛେ ଦିଆହେବ କିନ୍ତୁ

ନାଇଁ ଦୁଇ ଦିନ ହେଲାଣି ବହୁତ ପାଣି ଆପଣ କ୍ଷୀର ଦେଉଛନ୍ତି ଦୁଇ ଦିନ ହେଲାଣି ବହୁତ

ନାଇଁ ଆପଣ ତ ପାଣି କ୍ଷୀର ଦେଉଛନ୍ତି କଣ୍ଟିନ୍ୟୁ ଅସୁବିଧା ହେଉଛି ଆଉ ଆମ ଘର ବି ସେୟା ହୋଇଛି ତା'ର ବି ସେମିତି କେତେ ପିଲାର ହଉ ଭାଇନା ଆଉ ପଇସା ଅଧିକ ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ମୁଁ ଆପଣଙ୍କୁ ଅଧିକ ପଇସା ଦେବି ପଛକେ କିନ୍ତୁ ଦୟାକରି ମୋର ପିଲାମାନଙ୍କ ପାଇଁ ଟିକିଏ ଭଲ କ୍ଷୀର ଦେବେ ଆପଣଙ୍କର ଭଲ

ଘର ସାଇଡ୍ ଲୋକଙ୍କୁ ଯେଉଁ ଦେଇଛନ୍ତି ତାଙ୍କର ବି ପୁଅର ଝାଡା ହେଉଛି ନାଇଁ ଆପଣ ଗାଈ କ୍ଷୀର ଦେଉଛନ୍ତି ନା ମଇଁଷି କ୍ଷୀର ଦେଉଛନ୍ତି କହିଲେ କ'ଣ ପାଇଁ ଏମତି ପ୍ରୋବ୍ଲେମ୍ ରହିଲା ମୁଁ କିଛି ଜାଣିପାରୁନି ଆଗରୁ ତ ଏତେ ବର୍ଷ ହେଲା ଦେଉଥିଲେ କେତେ ଓ ହଉ ହଉ ଭାଇନା ଟିକିଏ ଦୟା କରନ୍ତୁ ଆଉ ଟିକେନାକୁ ବାବୁ ଭଲ କ୍ଷୀର ଦିଅନ୍ତୁ ପଇସା ଅଧିକା ଦେବି ପଛେ ଆପଣ ଭଲ କ୍ଷୀର ଦିଅନ୍ତୁ ହଁ ଭାଇ ହଁ ଭାଇନା ରଖୁଛି